ପଶୁମାନଙ୍କର ଚରିବା ପାଇଁ ସବୁଜ ଗଛ ଉପଲବ୍ଧ ନାହିଁ କାରଣ ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ହେବାଦ୍ୱାରା ଏବଂ ସେମାନେ ରହିବାପାଇଁ ଏବଂ କିଛି କାର୍ଯ୍ୟ କରିବା ପାଇଁ ଆମର ଗଛ ଏବଂ ପରିବେଶ ନଷ୍ଟ କରିଥାନ୍ତି ଏବଂ କଳକାରଖାନା ରୁ ବାହାରୁଥିବା ଧୂଆଁ ଏବଂ ବର୍ଯ୍ୟବସ୍ତୁ ସେ ଗୁଡ଼ିକୁ ଆମର ପଶୁ ଏବଂ ପଶୁମାନେ ଖାଇ ତାହା ଦ୍ବାରା କି ବିଭିନ୍ନ ପ୍ରକାର ରୋଗ ରେ ଆକ୍ରାନ୍ତ ହୋଇଥା'ନ୍ତି ଆମର ଲୋକମାନେ ବେଶି ପ୍ଲାଷ୍ଟିକ ଏବଂ ପଲିଥିନ୍ ବ୍ୟବହାର କରିବା ଦ୍ବାରା ପଶୁ ପଶୁମାନେ ସେଗୁଡ଼ିକୁ ଖାଇ ଏବଂ ପେଟ ଫୁଲାଇ ଏବଂ ବିଭିନ୍ନ ପ୍ରକାର ରୋଗ ରେ ଆକ୍ରାନ୍ତ ହୋଇଥାନ୍ତି ଯାହାଦ୍ବାରା କି ସେମାନେ ମୃତ୍ଯୁ ବରଣ ବି ହୋଇପାରିଥାଏ ଆମର ଖରାପ ଜଳବାୟୁ ଜଳବାୟୁ ଆମର ଯେତବେଳେ ଠିକ ସମୟ ରେ ବର୍ଷା ନ ହୋଇନଥାଏ ଯାହାଦ୍ବାରା କି ପଶୁମାନେ ଆମର ପାଣି ପିଇଲେ ଅସୁବିଧା ହୋଇଥାନ୍ତି ଏବଂ ସେମାନେ ମୃତ୍ଯୁ ବରଣ କରିଥାନ୍ତି ଲୋକମାନେ ସୌନ୍ଦର୍ଯ୍ୟ କରଣ କରିବାପାଇଁ ଏବଂ ଯାହାଦ୍ବାରା କି ପରିବେଶ ନଷ୍ଟ କରିଥାନ୍ତି ଏବଂ ପଶୁ ପଶୁ ପକ୍ଷୀ ମାନେ ବାସସ୍ଥାନ ହରାଇଥାନ୍ତି ଯାହାଫଳରେ କି ସେମାନେ ମୃତ୍ଯୁବରଣ ହୋଇଥାଏ